ଯଦି ଆମେ ଦେଖିବା ତେବେ ପୂର୍ବରୁ ଯୋଉ ମୋବାଇଲ୍ ଆମେ ବ୍ୟବହାର କରୁଥିଲୁ ସେଥିରେ ଏତେ ସୁବିଧା ନଥିଲା ଯେପରିକି ଆଜିକାଲିର ମୋବାଇଲ୍ ରେ ଅଛି କାହିଁକିନା ଆଜିକାଲି ଟେକ୍ନୋଲୋଜି ବହୁତ ଡେଭେଲପ୍ ହେଲାଣି ବହୁତ ଉନ୍ନତମାନର ହେଲାଣି ଯାହା କାରଣରୁ ଏବେ ଆମେ ସମସ୍ତେ ସ୍ମାର୍ଟଫୋନ୍ ୟୁଜ୍ କରୁଛୁ ଆଗରୁ ଆମେ କେବଳ ଫୋନ୍ ୟୁଜ୍ କରୁଥିଲୁ ଏବେ କିନ୍ତୁ ସ୍ମାର୍ଟଫୋନ୍ ତାକୁ କୁହାଯାଏ ସ୍ମାର୍ଟଫୋନ୍ ଖାଲି କଥାରେ ନୁହେଁ ବରଂ ସତରେ ହେଉଛି ସେ ସ୍ମାର୍ଟ କାହିଁକିନା ସେଥିରେ ଆମେ ଆଗକାଳରେ ଆମେ କେବଳ କଥା ହେଇପାରୁଥିଲେ ଫୋନ୍ ସାହାଯ୍ୟରେ କାହାର କଣ ହେଇଛି ଆମେ ଜାଣିପାରୁଥିଲେ ଶୁଣି ପାରୁଥିଲେ କିନ୍ତୁ ଆମେ ଦେଖି ପାରୁନଥିଲେ କିନ୍ତୁ ଏବେ ଭିଡ଼ିଓ କଲ୍ ସାହାଯ୍ୟରେ ଆମେ ଦେଖିବି ପାରୁଛନ୍ତି ଆଉ ଭଲରେ ବି ଜାଣିପାରୁଛନ୍ତି ଯେ ଏକ୍ଚୌଲି ଆମଠୁ ଯିଏ ଦୂରରେ ଅଛି ସତରେ ସେ କିପରି ଅଛି ତ ନିଶ୍ଚିନ୍ତ ଭାବରେ ପୂର୍ବ ଅପେକ୍ଷା ମୁଁ କହିବି କି ଏବେକାର ଯୋଉ ଆମର ସ୍ମାର୍ଟଫୋନ୍ ଅଛି ତା'ର ବହୁତ୍ ତାଙ୍କ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି ଏବଂ ସେ ବହୁତ ପ୍ରକାର ମଧ୍ୟ ଆମକୁ ସାହାଯ୍ୟ କରୁଛି ଅଧିକରୁ ଅଧିକ ଆମେ ଜାଣିପାରୁଛନ୍ତି ତା'ଦ୍ଵାରା ସ୍ମାର୍ଟଫୋନ୍ ଦ୍ଵାରା ଆଉ ସେତେବେଳେ ଆମେ କେବେଳ ଫୋନ୍ ରେ କଥା ହେଉଥିଲେ ଏବେ କିନ୍ତୁ ଆମେ ଫୋନ୍ ରେ କଥା ବି ହେଇପାରୁଛେ ଯଦି କିଛି ଆମେ ତରତର ଅଛେ କଥା ହେଇପାରୁ ନାହାନ୍ତି ତେବେ ଆମେ କଣ ନା ଚାଟିଙ୍ଗ୍ କରିପାରୁଛନ୍ତି କିଛି ନା କିଛି ଲେଖିକି ପଠେଇ ପାରୁଛନ୍ତି ଯୋଉଟା କି ମେସେଜ୍ ରେ ଆଉ ଆମେ ଏବେ ମଧ୍ୟ ବହୁତସାରା ଆପ୍ ସେଥିରେ ୟୁଜ୍ କରିପାରୁଛନ୍ତି ଦେଶ ବିଦେଶର ସବୁ ଖବର ମଧ୍ୟ ଜାଣିପାରୁଛନ୍ତି ଆଉ ସ୍ମାର୍ଟଫୋନ୍ ରେ ୟୁଟ୍ୟୁବ୍ ଆଉ ବହୁତସାରା ଟିଭି ଅଛି ଯାହାଦ୍ଵାରାକି ଆମେ ଦେଖିପାରୁଛନ୍ତି ମଧ୍ୟ ଆମ ଟିଭି ନଥାଇକି ବି ଟେଲିଭିଜନ୍ ନ ଥାଇକି ବି ଆମେ ସବୁ ଦେଖିପାରୁଛନ୍ତି ଏହାଦ୍ଵାରା ଆଉ ପୂର୍ବ ତୁଳନାରେ ଏବେକାର ନେଟ୍ୱାର୍କ ବି ବହୁତ ଭଲ ହେଲାଣି ପ୍ରାୟତଃ ସବୁ ଜାଗାରେ ନେଟ୍ୱାର୍କ ଏବେ ଏ ମାନେ ଗଠନ କରାହେଉଛି ଏବଂ ସେ ଯାହାଦ୍ଵାରା କି ସବୁବେଳେ ଆମପାଇଁ ଆମ ପାଖରେ ନେଟ୍ୱାର୍କ ପହଞ୍ଚି ପାରୁଛି ନେଟ୍ୱାର୍କ ସାହାଯ୍ୟରେ ଆମେ ସବୁ କାର୍ଯ୍ୟ କରିପାରୁଛନ୍ତି ଆଉ ଆଗକାଳେ ଯେମିତି ନେଟ୍ୱାର୍କ ପାଏନି ଆଉ ଟିକେ ଉଚ୍ଚା ଜାଗାକୁ ଯାଉ କି ଆଉ କୋଉଠି ଯାଉ ସବୁ ଗ୍ରାମରେ ପହଞ୍ଚି ପାରେନି ଆଜିକାଲି କିନ୍ତୁ ସବୁ ଜାଗାରେ ନେଟୱାର୍କ ବ୍ୟବସ୍ଥା ହେଇଗଲାଣି ଆଉ ମୁଁ ସିମ୍ ବ୍ୟବହାର କରୁଛି ଜିଓ ସିମ୍ ଜିଓ ସିମ୍ ରେ ଦୁଇଶହ ଟଙ୍କା ଭିତରେ ମୋର ହେଇଯାଉଛି ମାସକ ରିଚାର୍ଜ ଆଉ ଦିନକୁ ମୁଁ ୱାନ୍ ଜିବି ପାଉଛି ୱାନ୍ ଜିବି ସହିତ ଅନ୍ଲିମିଟେଡ଼ କଥାବାର୍ତ୍ତା ହେଇପାରିବି ମେସେଜ୍ ବି ଦିନକୁ ଶହେଟା କରିପାରିବ ତ ଯୋଉଟାକି ମୋର ତ ଏତେ ଦରକାର ନାହିଁ କଲ୍ରେ ବି ହେଇଯାଉଛି ତ ନିଶ୍ଚିନ୍ତ ଭାବରେ ମୋ ପାଇଁ ଏଇ ପ୍ୟାକ୍ଟି ମୋ'ପାଇଁ ବହୁତ ଭଲ ହେଉଛି ଆଉ ତ ନିଶ୍ଚିନ୍ତ ଭାବରେ ପୂର୍ବ ପୁରୁଣା ମୋବାଇଲ୍ ଅପେକ୍ଷା ଆଜିର ସ୍ମାର୍ଟଫୋନ୍ ଆମକୁ ବହୁତ କିଛି ଅଧିକ ଅଧିକ ସୁଯୋଗ ଦେଉଛି ସବୁ କରିବାପାଇଁ ଆଉ